ରାଜନୀତି ଆଜିକାଲି ଏମିତି ଗୋଟେ ବିଷୟ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରେ ଏବେ ସେଇ କଥା ତ ଯେମିତି ଏଠି ଅଛି ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ସେ ତ ଓଡ଼ିଶାରେ ପଚିଶି ବର୍ଷ ହେଲା ଶାସନ କରି ଚାଲିଛନ୍ତି

ସେ ତାଙ୍କର ବି ଜେ ଡ଼ି ଦଳକୁ ସୁଦୃଢ଼ ଭାବେ ରଖିଛନ୍ତି ଏବଂ ନେକ୍ସଟ୍ ହେଲେ ନିରଞ୍ଜନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସେ ହଉଛନ୍ତି କଂଗ୍ରେସିଆ ସେ ଆଗରୁ ବହୁତ କିଛି କାମ କରିଛନ୍ତି କିନ୍ତୁ ବର୍ତ୍ତମାନ ଦଳର ସ୍ଥିତି ଏତେ ସୁଦୃଢ଼ ନାହିଁ ଆଉ ବାକି ରହିଲେ ସୁର ରାଉତରାୟ ସୁର ରାଉତରାୟ ସେ ବିି କଂଗ୍ରେସିଆ କିନ୍ତୁ ତାଙ୍କର ମନ୍ତବ୍ୟ ବହୁତ ପ୍ରକାର ତ ଯେମିତି ଆମର ସେତ ରିସେଣ୍ଟ୍ ଏବେ ନିଜ ପାର୍ଟି ବି ତାଙ୍କୁ ଅଲଗା କରିଦେଇଛିି ଆଉ ବାକି ରହିଲେ ଅପରାଜିତା ଷଡ଼ଙ୍ଗୀ ଅପରାଜିତା ଷଡ଼ଙ୍ଗୀ ସେ ହଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ଲୋକ ପାର୍ଥୀ ଆଉ ଅବଶ୍ୟ ରାଜନୀତିରେ ତାଙ୍କର ଚର୍ଚ୍ଚା ବହୁତ ଅଛି କିନ୍ତୁ ଦେଖାଯାଉ ଏ ବର୍ଷ କ'ଣ ହେଉଛି